ଗାଈକି ସାଧାରଣତଃ ଆମ ଭାରତ ବର୍ଷରେ ଗୋମାତାର ପରିଚୟ ଦିଆଯାଏ ତା'ର ପ୍ରତ୍ୟେକଟିି ଲୋମଠୁ ଆରମ୍ଭ କରି ତା'ର ପୁଛ ପର୍ଯ୍ୟନ୍ତ ସବୁଥିରେ କିଛି ନା କିଛି ବୈଦେହିକ ଗୁଣ ରହିଛିି ଏବଂ ସେହିପରି ଗୋବର ବି ଯେହେତୁ ତା'ର ଗୋଟେ ବର୍ଜ୍ୟବସ୍ତୁ କୁହାଯାଇପାରେ କିନ୍ତୁ ତାହା ଏକ ବୈଜ୍ଞାନିକ ମତରେ ସେ ଏକ ଔଷଧିୟର କାମ କରେ ଯଦି ଆମେ ତାକୁ ଘର ଦୁଆର ମୁହଁରେ ତାକୁ ଲିପୁ ଲିପୁଛେ ତ ସେଥିରେ କ'ଣ ଯେ ଆମେ ଜୀବଣୁ ମୁୁକ୍ତ ରହୁଛେ ବ୍ୟାକ୍ଟେରିଆର ବ୍ୟାକ୍ଟେରିଆ ଆଉ ପ୍ରବେଶ କରିପାରେନି ତା ବାସ୍ନାର ଏବଂ ସିଏ ଏକ ଧାର୍ମିକ ଧାର୍ମିକ ସଚେତନା ମନରେ ଜାଗ୍ରତ କରାଏ ଏବଂ ଏହା ବହୁତ ଉପଯୋଗୀ କାଇଁନା ପୁରାତନ କାଳରୁ ଏହା ଏକ ପ୍ରଥା ରହିଆସିଛିି ଏବଂ ଏହା ଭବିଷ୍ୟତ ପାଇଁ ବି ରହିଆସିବ ଏହା ଏକ ବିଜ୍ଞାନ ଏହାକୁ ବିଜ୍ଞାନ ବିଗ୍ରହଣ କରିଛି ତେଣୁ ଏହା ଏକ ବହୁତ ଉପକାରୀ ଦ୍ରବ୍ୟ